ଆମର୍ ଗାଁରେ କବାଡ଼ି ଖୋଖୋ ହକି ଫୁଟ୍ବଲ୍ କ୍ରିକେଟ୍ ତାସ୍ ବାଟି ନଟୁ ସବୁ ଖେଲାଯାଏସି ସେଥିର୍ ଭିତରୁ ମତେ କ୍ରିକେଟ୍ ଖେଲ୍ ବହୁତ୍ ଭଲ୍ ଲାଗ୍ସି କ୍ରିକେଟ୍ ଖେଲରେ ଦୁଇଟା ଟିମ୍ ଥିସନ୍ ଗୁଟେ ଟିମ୍ରେ ଏଗାରଟା ଲେଖା ପ୍ଲେୟାର୍ ଥିସନ୍ ଆର୍ ସେଗୁଟେ ଅମ୍ପାୟର୍ ଥିସି ପ୍ଲେୟାର୍ମାନେ ପ୍ଲେୟାର୍ମାନେ ଗୁଟେ ପରେ ଗୁଟେ ଆଇସନ୍ ଗୋଟେ ଆଉଟ୍ ହେଲେ ଆଉ ଗୁଟେ ପ୍ଲେୟାର୍ ଆଇସି ଆର୍ ଖେଲ୍ସି ଆରୁ ଛଟା ବଲ୍ରେ ଗୋଟେ ଓଭର୍ ହେସି ଆର୍ ଗୋଟେ ଓଭର୍ ପରେ ଆର୍ ଗୋଟେ ଓଭର୍ ଆଇସି ପଚାଶ୍ ଓଭର୍ର ଖେଲ୍ ଖେଲାଯାଏସି ୱାଣ୍ଡେ ମ୍ୟାଚ୍ରେ ପଚାଶ୍ ଓଭର୍ର ଖେଲ୍ ଖେଲା ଯାଏସି ଯେନ୍ତା କି ଦୁଇଟି ଟିମ୍ ଖେଲ୍ ସନ୍ ଗୋଟେ ଟିମ୍ କରିସାରିଲା ପରେ ଆର୍ ଗୋଟେ ଟିମ୍ ଖେଲ୍ସନ୍ ଗୋଟେ ଟିମ୍ ଯେତେ ଦେଇଥିବେ ରନ୍ ତାନୁ ଆର୍ ଗୋଟେ ଟିମ୍ ଯଦି ଅଧ୍କା ରନ୍ ଦେବେ ବେଲେ ସେମାନେ ଜିତବେ ଆରୁ ଯଦି ନାଇ ଦେଇପାରିବେ ବୋଲେ ସେମାନେ ହାରିଯିବେ